ବିବାହରେ କନ୍ୟାମାନଙ୍କୁ ଶାଢ଼ୀ ଚୁଡ଼ି ଗହଣା ଆଦି କେତେ ଜିନିଷ ଦିଆହେଉଛି ଜାଇ ବଢ଼ି ରଗଡ଼ା ଠୁ ଆରମ୍ଭ କରି କୁଲା କୁଲା ଜିରା ସୋରିଷ ମରିଚ ଆଦି ରାସନ ସମାନ ଦିଆଯାଏ ଆହୁରି ରସ ଡେକ୍ଚି କଡ଼େଇ ବାଲତି ରସର ବିଭିନ୍ନ ସାମାନ ଗୁଡ଼ିକ ଦିଆଯାଏ ଆଉ ପିତ୍ତଳରେ ପିତ୍ତଳ ଥାଳି ଢାଳ କଂସା ଗ୍ଲାସ୍ ଚାମଚ ତାଟିଆ ଗିନା ଏଗୁଡ଼ାକ ଆଉ କଂସାରେ ବି ସେମିତି ସିଏ ହେଉଛି ସେଗୁଡ଼ାକ ହେଉଛି ପେଢ଼ିସାର ପେଢ଼ିସାରରେ ଏଗୁଡ଼ାକ ଜିନିଷ ତାହେଲେ ପୁଣି ଶାଢ଼ୀରେ ଶାଢ଼ୀରେ ନଣନ୍ଦଙ୍କ ପାଇଁ ଶାଢ଼ୀ ଶାଶୁ ପାଇଁ ଶାଢ଼ୀ ପି ଶାଶୁ ପାଇଁ ଶାଢ଼ୀ ବଡ଼ମା ଶାଶୁ ପାଇଁ ଶାଢ଼ୀ ମାଇଁ ଶାଶୁ ଆଇ ଶାଶୁ ସମସ୍ତଙ୍କ ପାଇଁ ଲୁଗାପଟା ଆଟାଜ୍ ସାମାନ ଆଟାଜ୍ ରେ ଟିକିଲି ପାନିଆ କ୍ଲିପ୍ ରବର ମେହେନ୍ଦି ଆଚୁ ନେଲପୋଲିସ୍ ପାନିଆ ପାଉଡ଼ର୍ ଶାମ୍ପୁ ତେଲ ଆଦି ଗୋଟେ ବାକ୍ସରେ ସବୁ ଦିଏ ଯାଏ ସେଇଟା ଯେତେଜଣ ସଧବା ଲୋକ ଥାଏ ଶାଶୁଘର ସମସ୍ତଙ୍କ ପାଇଁ ଶାଢ଼ୀ ସାଙ୍ଗରେ ଏ କଳା ସୁନ୍ଦର ପିଢ଼ିଯାଏ ତା'ପରେ ପୁଣି କହିଲା ଝିଅକୁ ସୁନା ସୁନାରେ ଆଜିକାଲି ସମସ୍ତେ ଦିଅନ୍ତି ସୁନାରେ ମଙ୍ଗଳସୂତ୍ର ଦବ ହାର ଦବ ମୁଦି ଦବ କାନର ଦବ ଝିକା ଦବ ଚୁଡ଼ି ଦବ ସବୁ ଏ ଜିନିଷ ଗୁଡ଼ାକ ସିଏ ସରିଲେ ଝିଅର ରହିଲା ଚୁଡ଼ି ଚୁଡ଼ିରେ ପାଣି ଚୁଡ଼ି ଶଙ୍ଖା ପଲା ସେଗୁଡ଼ାକ ଦିଆଯାଏ କୁଲା ଠୁ ଆରମ୍ଭ କରି ଝୋଟ ନଳିତା ସବୁ ତାହିଁରେ ଆଲମିରା ଡ୍ରେସିଂ ଟେବୁଲ ଖଟ ପେଢ଼ି ସେଗୁଡ଼ାକ ସବୁ ସାମାନ ଦିଆଯାଏ ଏମିତିକି ଜଣେ ଜଣେ ଗାଈ ବି ଦିଅନ୍ତି ଘର ଦିଅନ୍ତି ଜାଗା ଦିଅନ୍ତି ବିଲବାଡ଼ି ଦିଅନ୍ତି ଆଉ ରହିଲା ଯୌତୁକ ଦିଆଯାଏ ଆଜିକାଲି ଦୁନିଆରେ ଯୌତୁକ ପ୍ରଥାକୁ ଯେତେ ବି ନିବାରଣ କର ନା କିନ୍ତୁ ଯୌତୁକ ଦେବାଟା ନିଶ୍ଚିନ୍ତ ଦିଆଯାଏ କ'ଣ ପାଇଁ ନା ଆଜିକାଲି ଯୌତୁକ ପାଇଁ ମାର ପିଟ ହଣା ହଣି ସେଇ ଯୌତୁକରେ ହିଁ ସବୁ ହେଉଛି ଯୌତୁକ ଯେବେ ଯାଇ ନ ଉଠିଛି ଗୋଟେ ଝିଅର କେବେ ଯା ହେଲେ ହେଲେ ଶାନ୍ତି ଆସେନି ଆ ଯୌତୁକ କଥାକୁ ନିବାରଣ କରିବା ପାଇଁ ଗୋଟେ କେତେ ବି କେସ୍ ହଉ ନା କାହିଁକି ଝିଅ ତା ଶାଶୁଘରେ କାନ୍ଦେ ଏହି ଯୌତୁକ ପାଇଁ ହିଁ ଗୋଟେ ପ୍ରଥା ଥିଲା ଝିଅମାନଙ୍କୁ ବାଲ୍ୟ ବିବାହ କରାଯାଉଥିଲା ସେତେବେଳେ ବି ଯୌତୁକ ବଜାଯାଉଥିଲେ ଏବେ ପିଲାମାନଙ୍କୁ ବଡ଼ ହେଲେ ବିବାହ କଲେ ବି ସେଇ ଯୌତୁକ ପ୍ରଥାର ନିବାରଣ ବନ୍ଦ ହଉନି ଯୌତୁକ ଏମିତି ଗୋଟେ ଜିନିଷ ତୁମେ ଯେତେ ଦେଲେ ବି କଥାରେ ଅଛି ବ୍ରାହ୍ମଣକୁ ଯେତେ ଦିଅ କମ୍ ପଡ଼ିବ ଝିଅକୁ ଯେତେ ଦିଅ କମ୍ ପଡ଼ିବ ବ୍ରାହ୍ମଣ ଝିଅ ତୁମେ ଯେତେ କରୁଛ କରୁଛ ସିଏ ତୁମ ପାଇଁ ସେତିକି କମ୍ ହିଁ ହୁଏ ବ୍ରାହ୍ମଣ ଦାନ ମହାପୁର୍ଣ୍ୟ ଝିଅକୁ ଦାନ ଦବ ତାଠୁ ମହାପୁର୍ଣ୍ୟ ସେଥିଲାଗି ବ୍ରାହ୍ମଣକୁ ଦାନ ଯେମିତି କରାଯାଏ ଝିଅକୁ ଦାନ ସେମିତି କରାଯାଏ କନ୍ୟାମାନଙ୍କୁ ଯେତେଦେଲେ ବି କମ୍ ପଡ଼େ